ଜାନୁୟାରୀ ଛବିସ ଦୁଇ ହଜାର ଅଗଷ୍ଟ ପନ୍ଦର ଦୁଇ ହଜାର ଏକ ଏପ୍ରିଲ ଏକ ଦୁଇ ହଜାର ଦୁଇ ଅକ୍ଟୋବର ଦୁଇ ଦୁଇ ହଜାର ତିନି ନଭେମ୍ବର ଚଉଦ ଦୁଇ ହଜାର ଚାରି